ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଖେଳ ପାଇଁ ପିଲାମାନଙ୍କର ଉନ୍ନତି କରିବା ପାଇଁ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଅନେକ ଗୁଡ଼ିଏ ବ୍ୟବସ୍ଥା ରହିଅଛି ଯେପରିକି ଆମର ରହିଅଛି ଖେଳଗୁଡ଼ିକ ପାଇଁ ଆମର ଷ୍ଟାଡିୟମ୍ ରହିଅଛି ସେମାନେ ଯଦି ପ୍ରାକ୍ଟିସ୍ କରିବେ କୌଣସି ଅନ୍ୟ କିଛି ସେଥିପାଇଁ ଆମର ପ୍ଲେଗ୍ରାଉଣ୍ଡ୍ ମଧ୍ୟ ରହିଅଛି ଯାହା ଦ୍ୱାରାକିି ଆମର ଦେଶର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିବ ପିଲାମାନଙ୍କର ମଧ୍ୟ ଉନ୍ନତି ହେବ ସେମାନେ ଅନେକ କିଛି ତାଙ୍କ ନିଜର କରିପାରିବେ ଲାଇଫ୍ରେ ତେଣୁ ସେଥିପାଇଁ ଆମ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ଯେପରିକି ସେମାନଙ୍କ ପିଲାମାନଙ୍କ ପାଇଁ ଖେଳପଡ଼ିଆ ସ୍ପୋର୍ଟ୍ସ କ୍ଲବ୍ କ୍ରୀଡ଼ା କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ବିଭିନ୍ନ ସାହାଯ୍ୟ ସହଯୋଗ ମଧ୍ୟ ଦିଆଯାଉଛିି ଅନେକ ଗୁଡ଼ିଏ ସାହାଯ୍ୟ ମଧ୍ୟ ସେମାନଙ୍କୁ କରାଯାଉଛି ଧନ୍ୟବାଦ